ସାର୍କ ଟ୍ୟାଙ୍କ୍ ହେଉଛି ଟିଭିରେ ପ୍ରଚାରିତ ହେଉଥିବା ଏକ ଧାରାବାହିକ ଯେଉଁ ଯେଉଁଟାକି ଆମେରିକାର ଏକ ଟିଭି ଶୋରୁ ଅଣାଯାଇଅଛି ପ୍ରଥମେ ଏହି ଶୋଟି ଆମେରିକାରେ ଚାଲୁ ଥିଲା ସେଠାରେ ଭଲ ଚାଲିଲାବେଳକୁ ଭାରତର ଏକ ଟିଭି ଚ୍ୟାନେଲ୍ ଏହି ଶୋକୁ ଭାରତରେ ଆରମ୍ଭ କଲେ ଓ ଏହି ଶୋରେ କିଛି ସାର୍କ ବା ଜର୍ଜ ଅଛନ୍ତି ସେମାନେ ହେଉଛନ୍ତି ବଡ଼ ବଡ଼ କମ୍ପାନୀର ମାଲିକ ଯଥା ବୋଟର ମାଲିକ ଓ ଭାରତପେର ମାଲିକ ଏବଂ ଏମିତି ବଡ଼ ବଡ଼ ମାଲିକମାନେ ଏଥିରେ ଜର୍ଜ ହୋଇଥାନ୍ତି ଏହି ଶୋରେ ଛୋଟ ଛୋଟ କମ୍ପାନୀ ଥିବା ଲୋକମାନେ ଏହାକୁ ଆସନ୍ତି ଏବଂ ତାଙ୍କର ଆଇଡ଼ିଆକୁ ସେଠାରେ ପରିବେଷଣ କରନ୍ତି ଯଦି ଜର୍ଜମାନେ ତାଙ୍କର ଆଇଡ଼ିଆରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେମାନେ ସେ ସେହି ଛୋଟ ଛୋଟ କମ୍ପାନୀ ଗୁଡ଼ିକରେ ଇନଭେଷ୍ଟ୍ କରନ୍ତି ଇନଭେଷ୍ଟ୍ କରିବା ଫଳରେ ଛୋଟ କମ୍ପାନୀଟି ପୁରା ଭାରତରେ ସେହି ପ୍ରଡ଼କ୍ଟକୁ ସମସ୍ତେ ଜାଣି ଥାଆନ୍ତି ଏବଂ ସେହି ପ୍ରଡ଼କ୍ଟଟିର ଚାହିଦା ବଢ଼ି ଥାଏ ଏହି ଶୋ ଦ୍ୱାରା ଯେଉଁ ଲୋକଙ୍କ ପାଖରେ ଆଇଡ଼ିଆ ଥାଏ କିନ୍ତୁ ପଇସା ନ ଥାଏ ସେମାନେ ମଧ୍ୟ ଏହି ଶୋକୁ ଯାଇକି ନିଜ କମ୍ପାନୀ ପାଇଁ ଇନଭେଷ୍ଟ୍ କରିପାରୁଛନ୍ତି